ପୁସ୍ତକ ପଢ଼ିବା ଦ୍ୱାରା ମୋତେ ବହୁତ ଭଲ ଲାଗିଥାଏ ପୁସ୍ତକରେ ଅନ୍ୟାନ ଜିନିଷ ଥାଏ ଯାହା ଆମେ ନ ଜାଣିଥାଉ ପୁସ୍ତକ ପଢ଼ିବା ଦ୍ୱାରା ତାହା ଆମେ ଜାଣିଥାଉ ଏବଂ ଅନ୍ୟ ଜଣ ଅନ୍ୟ ଜଣେ ଯେକୌଣସି କଥା କହିଥାଏ ସେହି କଥା ମୋର ମନେରହିଥାଏ ସେଥିବା ପାଇଁ ସେଥିପାଇଁ ମୋତେ ଓଡ଼ିଓ ବୁକ୍ ଶୁଣିବାକୁ ମୋତେ ବହୁତ ଭଲ ଲାଗିଥାଏ